ଆମ ଜଗତସିଂପୁରରେ ଗୋଟେ ଦିବ୍ୟାଙ୍ଗ ପାଇଁ ସଂଗଠନ ଅଛି ବିଭିନ୍ନ ସମାଜସେବୀ ଫାଉଣ୍ଡେସନ୍ ଶିଶୁ ତା ନାଁ ହେଲେ ତାକୁ ଆମ ଜଗତସିଂହପୁରର ସେ ଅଛି ଯାହାକୁ ଆମେ ବହୁତ ଆଡ଼ୁ ବହୁତ ଲୋକ ସାହାଯ୍ୟ କରନ୍ତି ତାକୁ ଚଲାଇବା ପାଇଁ ଆମେ ମଧ୍ୟ ଆମ ହାତରୁ ପ୍ରତି ମାସକୁ ମାସ କିଛି ଟଙ୍କା ମଧ୍ୟ ତାକୁ ଯୋଗାଇଥାଉ ଯାହାକି ସେ ଯେଉଁ ନିରହ ବା ଦିବ୍ୟାଙ୍ଗ ଶିଶୁମାନଙ୍କୁ ବଢ଼ିପାରିବା ଗ୍ରୋଥ୍ କରିପାରିବା ତାଙ୍କ ରହିବା ଖାଇବା ପିଇବାରେ ମଧ୍ୟ ସାହାଯ୍ୟ କରିଥାଏ ସେହି ଟଙ୍କା ଦ୍ୱାରା ସଂଗଠନ ଏହି ଆମ ଜିଲ୍ଲାର ଏହି ସଂଗଠନ ପାଇଁ ଆମେ ବହୁତ